ଆଜ୍ଞା କୁହନ୍ତୁ ହଁ କୁହନ୍ତୁ କ'ଣ କ'ଣ ନେବାର ଥିଲା ଆଜ୍ଞା ସବୁ ଫ୍ରେଶ୍ ଜିନିଷ

ଆଜ୍ଞା କ'ଣ କ'ଣ ଦରକାର କୁହନ୍ତୁ ହଁ ଛେନାପୋଡ଼ ଅଛି ଷ୍ଟିମ୍ ଅଛି ଆଉ ଯେଉଁ ପେଡ଼ା ଅଛି ସନ୍ଦେଶା ଅଛି ସବୁ ଅଛି ହଁ ହଁ ଫଳମୂଳ ବି ସବୁ ଅଛି ନାଇଁ ଜିଲାପି ଗୋଟା ପାଞ୍ଚ ଟଙ୍କା ଯଦି କେଜିଟେ ନେବେ ତା'ହେଲେ ଶହେ କୋଡ଼ିଏ ଟଙ୍କା

ଆଜ୍ଞା

ରସଗୋଲା କେଜି ଷାଠିଏ ଟଙ୍କା ଅଶୀ ଗଜା ସେମତି ଗୋଟା ହିସାବରେ ଆଉ ଗୋଟା ତିନି ଟଙ୍କା ଛେନାପୋଡ଼ ଆପଣ ଯଦି ଗୋଟେ ମାନେ କ'ଣ କଟା ନେବେ ତ ତା'ହେଲେ ସେଇ ଅନୁସାରେ ଆପଣ ଯେତିକି ନେବେ କିଲୋ ହିସାବରେ ନା ତ କିଲୋ ହିସାବରେ ଆପଣ ଯେତିକି ନେବେ ଆଉ ସେଇ ଅନୁସାରେ ଆଉ କିଲୋଟା ଆମର ଅଛି ଶହେ ଟଙ୍କା ଆପଣ ଯେତିକି ନେବେ ସେଇ ଅନୁସାରେ ଦେବୁ ଆମେ ଆଉ ଆଜ୍ଞା ଯେହେତୁ ପୂଜା ନା ଠାକୁରଙ୍କ ଜିନିଷ ସେଥିପାଇଁ କମ୍ ରେଟ୍ କରାହେଉଛି ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଗୋଟେ କାମ କରନ୍ତୁ କିଛି ଆଡ଼ଭାନ୍ସ ଦେଇଦିଅନ୍ତୁ ତାପରେ ଫୁଲ୍ ପେମେଣ୍ଟ କରିବେ